ମୁଁ ଚଳଚ୍ଚିତ୍ର ଦେଖିବାପାଇଁ ଭାରି ଭଲପାଏ ଚଳଚ୍ଚିତ୍ର ତାରକାମାନଙ୍କ ମଧ୍ୟରେ ଅପରାଜିତା ମହାନ୍ତି ମହେଶ୍ଵେତା ରାୟ ଯେମିତି ରଚନା ବାନାର୍ଜୀ ଏ ସମସ୍ତେ ମୋତେ ଭଲ ଲାଗନ୍ତି ତନ୍ମଧ୍ୟରୁ ମୋତେ ଅପରାଜିତା ମହାନ୍ତି ଭାରି ଭଲ ଲାଗନ୍ତି ତାଙ୍କୁ ମୁଁ ବ୍ୟକ୍ତିଗତ ଭେଟିବାପାଇଁ ଚାହେଁ ଯଦି ତାଙ୍କୁ କେବେ ବ୍ୟକ୍ତିଗତ ଭେଟିବି ଦେନ ମୁଁ ପଚାରିବି ଆପଣ ଜଣେ ମୁସଲମାନ ହେଇ ମଧ୍ୟ ହିନ୍ଦୁ ଘରେ ବିବାହ କରି ହିନ୍ଦୁ ରୀତିନୀତି ସବୁ ମାନି ଆପଣ ଏତେ ସୁନ୍ଦର ଚଳଚ୍ଚିତ୍ରମାନଙ୍କରେ ଅଭିନୟ କରି ଆପଣଙ୍କ ପରାକାଷ୍ଠା ଦେଖାଇ ପାରିଛନ୍ତି ଆପଣଙ୍କର ଯେଉଁ ଗୀତଗୁଡ଼ାକ ସୁଟିଙ୍ଗଫୁଟିଙ୍ଗ ସବୁ ଦେଖିବାକୁ ମୋତେ ଭାରି ଭଲଲାଗେ ଆପଣ କେମିତି ଏତେ ଆଗକୁ ବଢ଼ିଛନ୍ତି ଏତେ ନାଁ କରିଛନ୍ତି ମୋତେ ସେ ବିଷୟରେ ଟିକିଏ କୁହନ୍ତୁ